ଓଡ଼ିଆ ଭାଷା ହେଉଛି ଓଡ଼ିଶାବାସୀଙ୍କର ମାତୃଭାଷା ଏହି ଭାଷାଟା ସଂସ୍କୃତ ଭାଷାରୁ ଉତ୍ପତ୍ତି ହୋଇଛି ପୁରାତନ କାଳରେ ସଂସ୍କୃତ ଭାଷାର ପାଲିଠୁ ଏ ଭାଷାର ଉତ୍ପତ୍ତି ହୋଇଛି ଏହି ଭାଷାର ଲୋକମାନେ ଓଡ଼ିଶାରେ ହିଁ ବାସ କରିଥାନ୍ତି ତ ଏହାର ଇତିହାସକୁ ଯଦି ଆମେ ଯିବା ବିଭିନ୍ନ ପ୍ରକାର ଭାଷା ଯେପରିକି ବଙ୍ଗଳା ଉର୍ଦ୍ଦୁ ମଲୟାଲମ୍ ଏବଂ ତାମିଲ ଏହି ଭାଷାର ରୁ ହିଁ ବାହାରିଛି ଓ ଏ ଭାଷାର ଉତ୍ପତ୍ତି ଫଳରେ ଆମ ଓଡ଼ିଆ ଭାଷାଟା ସମୃଦ୍ଧିଶାଳୀ ହୋଇଛି ଆଉ ଓଡ଼ିଶାରେ ଓଡ଼ିଆ ଭାଷାର ବେଶ୍ ଆଦୃତ ରହିଛି ଓଡ଼ିଆ ଭାଷାକୁ ଓଡ଼ିଶାର ଲୋକମାନେ ବହୁତ ଭଲପାଆନ୍ତି